ଯାଜପୁର ଜିଲ୍ଲାରେ ଅନେକଗୁଡ଼ିଏ ମନୋରଞ୍ଜନ ଭିତ୍ତିକ ସ୍ଥାନ ଏବଂ ପର୍ଯ୍ୟଟନ ସ୍ଥଳୀ ରହିଅଛି ଆମ ଯାଜପୁର ଜିଲ୍ଲାରେ ମା' ବିରଜା ଅବସ୍ଥାନ କରିଛନ୍ତି ମା'ଙ୍କ ଜନ୍ମଦିନ ସମୟରେ ବହୁ ଆଡ଼ମ୍ବିତରେ ମା'ଙ୍କ ଜନ୍ମଦିନ ପାଳନ ହୋଇଥାଏ ଗଡ଼ମଧୁପୁରରେ ଗଡ଼ମଧୁପୁରରେ ପ୍ରଭୁ ଜଗନ୍ନାଥଙ୍କର ମନ୍ଦିର ବହୁତ ପୁରାତନରୁ ରହିଅଛି ଏହା ଏକ ପର୍ଯ୍ୟଟନସ୍ଥଳୀ ଅଟେ ଏଠାକୁ ବହୁତ ପର୍ଯ୍ୟଟକ ଆସିଥାନ୍ତି କୁସୁମା ପୋଖରୀ କୁସୁମା ପୋଖରୀରେ ଗୋଟିଏ ବହୁତ ବଡ଼ ପୋଖରୀ ହୋଇଅଛି ଇତି ଓ ଏହା ମଧ୍ୟର ଚାରିକଡ଼ରେ ବହୁତଗୁଡ଼ିଏରେ ପୁଷ୍ପର ଗଛ ପରିପୂର୍ଣ୍ଣ ଅଛି ଏଠାକୁ ମଧ୍ୟ ବହୁତ ପର୍ଯ୍ୟଟକ ଆସିଥାନ୍ତି ଅଶୋକଝର ଅଶୋକଝର ଏକ ଜଳପ୍ରପାତ ଅଟେ ଏଠାକୁ ବହୁତ ପର୍ଯ୍ୟଟକ ଆସିଥାନ୍ତି ଏହା ସତରଶହ ମସିହା ପୂର୍ବରୁ ହୋଇଅଛି